ଡେ ଟୁ ଡେ ଲାଇଫ୍ରେ ସମସ୍ତେ ଟ୍ରେଡ଼ମିଲ୍ ବିଷୟରେ ଅଳ୍ପ କିମ୍ବା ବହୁତ କିଛି ଭାବରେ ଜାଣିଥିବେ କାରଣ ଟ୍ରେଡ଼ମିଲ୍ ହେଉଛି ଏକ ଜିମ୍ରେ ରହିଥିବା ଉପକରଣ ଆଜିକାଲି ଦୁନିଆରେ ସମସ୍ତେ ପ୍ରାୟ ଜିମ୍ ଯାଉଛନ୍ତି ଏବଂ ଏହି ଟ୍ରେଡ଼ମିଲ୍ ବିଷୟରେ ବହୁତ କିଛି ଜାଣିଛନ୍ତି ଆମେ ସମସ୍ତେ ଭାବୁଥିବା କି ମାଟିରେ ଦୌଡ଼ିବା ଏବଂ ଟ୍ରେଡ଼ମିଲ୍ ଉପରେ ଦୌଡ଼ିବା ପ୍ରାୟ ସମାନ ହୋଇଥାଏ ନା ଏଟା କେବେ ସମାନ ହିଁ ହୋଇନଥାଏ କାରଣ ଟ୍ରେଡ଼ମିଲ୍ ଟ୍ରେଡ଼ମିଲ୍ ସ୍ପିଡ଼୍ ସବୁବେଳେ ଇକ୍ୱଲ୍ ହିଁ ଥାଏ କେବେ କମ୍ କି ବେଶୀ ହୋଇନଥାଏ ସେଥିପାଇଁ ଆମେ ଯଦି କେବେ ନୂଆ ଯାଇଥିବା ଜିମ୍କୁ ଟ୍ରେଡ଼ମିଲ୍ ଉପରେ ଆମେ ଦୌଡ଼ୁଥିବା ତ ସେଠି ଖସିକି ପଡ଼ିଯିବାର ସମ୍ଭାବନା ମଧ୍ୟ ଥାଏ ସେଠି ପଡ଼ିଲା ପରେ ହାତ ଗୋଡ଼ ଖଣ୍ଡିଆ ହେବା ସହିତ ମୁଣ୍ଡ ଫୁଣ୍ଡ ମଧ୍ୟ ମାଡ଼ ହୋଇଯାଏ କିନ୍ତୁ ମାଟିରେ ଦୌଡ଼ିଲେ ଏହାର ଏହି ଅସୁବିଧାର କୌଣସି ସମ୍ମୁଖୀନ ହେବାକୁ ପଡ଼େ ନାହିଁ କାରଣ ମାଟିରେ ଦୌଡ଼ିଲେ ଆମେ ଆମ ହିସାବରେ ଆମ ସ୍ପିଡ଼୍କୁ କମାଇ ପାରିବା ଏବଂ ବଢ଼ାଇ ମଧ୍ୟ ପାରିବା ମାଟିରେ ଦୌଡ଼ିଲେ ଆମେ ମଧ୍ୟ ଖୋଲାରେ ଅକ୍ସିଜେନ୍ ମଧ୍ୟ ପାଇପାରିବା ଯେଉଁଟା କି ଆମ ଦେହ ପାଇଁ ବହୁତ ହିତକାରକ ଟ୍ରେଡ଼ମିଲ୍ ଟ୍ରେଡ଼ମିଲ୍ ଟ୍ରେଡ଼ମିଲ୍ରେ ଦୌଡ଼ିଲେ ସେମିତି କିଛି ଖରାପ ନୁହେଁ କିନ୍ତୁ ମାଟିରେ ଦୌଡ଼ିବାଟା ବହୁତ ଭଲ ସେଥିପାଇଁ ମାଟିରେ ଦୌଡ଼ିବା ଏବଂ ଦୌଡ଼ିବା ଟ୍ରେଡ଼ମିଲ୍ ସବୁବେଳେ ସମାନ ନୁହେଁ